ଗଞ୍ଜାମ ଜିଲ୍ଲାର ମୁଖ୍ୟ ପରିବହନ ବିକଳ୍ପ ଗୁଡ଼ିକ ହେଉଛି' ସଡ଼କ ରେଳବାଇ ଆଉ ସର୍ବସାଧାରଣ ଗମନାଗମନ ଇ ରିକ୍ସା ରିକ୍ସା ମଧ୍ୟ ଚାଲିଛି ଗଞ୍ଜାମରେ ସାଧାରଣତଃ ଆମର ବିମାନବନ୍ଦର ନଥିଲା କିନ୍ତୁ ବର୍ତ୍ତମାନ ଗୋଟେ ଛୋଟିଆ ବିମାନବନ୍ଦର ତିଆରି ହେଇଛି ବରଂପୁର ୟୁନିଭର୍ସିଟି ପାଖରେ ଆଉ ରେଳବାଇ ମଧ୍ୟ ଅଛି ବରଂପୁରରେ ଗୋଟେ ଅଲ୍ ଇଣ୍ଡିଆ ଟ୍ରାନ୍ସପୋର୍ଟ ଅଛି ଏଭେଲେବୁଲ୍ ସେଠେ ଆଉ ଆମର ବସ୍ ସାଧାରଣତଃ ବସ୍ରେ ଲୋକ ସଡ଼କରେ ଚାରିଆଡ଼େ ଯିବା ଆସିବା କରିଥାନ୍ତି ନାଇଁ ତ ନିଜର ନିଜର ତାଙ୍କର ବାଇକ୍ ହେରିକାରେ ଚାରିଆଡ଼େ ଯିବା ଆସିବା କରିଥାନ୍ତି ସଡ଼କ ଚାରିଆଡ଼େ ଅବସ୍ଥିତ ଗଞ୍ଜାମରେ ଯେ ଯୁଆଡ଼େ ଚାହିଁବ ଅଧିକାଂଶ ସଡ଼କରେ ହିଁ ଯାତାୟତ କରିଥାନ୍ତି ବରଂପୁର ରେଳବାଇରୁ ମଧ୍ୟ ଭାରତର ବିଭିନ୍ନ କୋଣକୁ ଲୋକମାନେ ଯିବା ଆସିବା କରିଥାନ୍ତି ସେଠୁ ଭୁବନେଶ୍ୱର ଯାଇ ସେଠୁ ଇଏ ବିମାନବନ୍ଦରରୁ ମଧ୍ୟ ଯାଇଥାନ୍ତି ଆଉଟ୍ ଅଫ୍ ଇଣ୍ଡିଆ ବାହାରକୁ ଯାଇଥାନ୍ତି ଆଉ ଗମନାଗନର ମୁଖ୍ୟ ଗଞ୍ଜାମରେ ଦେଖିବାକୁ ଗଲେ ସଡ଼କ ହିଁ ମୁଖ୍ୟ ଗଞ୍ଜାମରେ ଆଉ ସଡ଼କ ଗୁଡ଼ିକ ଟିକେ ଠିକ୍ ସେ ନିର୍ମାଣ କରିବା ମଧ୍ୟ ନିହାତି ଦରକାର